କିଛି ସ୍ଥାନୀୟ ସରକାରୀ ପଦକ୍ଷେପ ଯଥା ମିଶନ ଶକ୍ତି ଯାଜପୁର ଜିଲ୍ଲାରେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି ଏହା ଦ୍ୱାରା ଏ ଯାଜପୁର ଜିଲ୍ଲା ଅଞ୍ଚଳର ସ୍ତ୍ରୀ ଲୋକମାନେ ଏ ଘରେ ନବସି ବାହାରକୁ ଯାଇ ଅତ୍ୟଧିକ କାର୍ଯ୍ୟ କରିପାରୁଛନ୍ତି ଏହି ମିଶନ ଶକ୍ତି ଦ୍ୱାରା ମହିଳାମାନଙ୍କ ଗ୍ରୁପ୍ ଅନୁଯାୟୀ ଲୋନ୍ ମିଳୁଛି ଯାହାଦ୍ୱାରା କି ମହିଳାମାନେ ଏହି ଲୋନ୍ସର ସାହାଯ୍ୟରେ ଅନେକ ବ୍ୟବସାୟ କାର୍ଯ୍ୟ କରି ତାଙ୍କ ପରିବାରର ପୋଷଣ କରୁଛନ୍ତି ଏବଂ ତାଙ୍କ ପିଲାମାନଙ୍କୁ ଅଧିକ ଶିକ୍ଷାର ପ୍ରଦାନ କରିପାରୁଛନ୍ତି ମିଶନ ଶକ୍ତିର ସାହାଯ୍ୟରେ ସେମାନେ ନିଜର ପଇସା ରୋଜଗାର କରିବାର କ୍ଷମତା ପାଇଛନ୍ତି ଯାହାକି ସରକାର ଯୋଗାଇଛନ୍ତି ସେ କହିଛନ୍ତି କି ଆପଣମାନେ ଯାହା ଆପଣଙ୍କର ଘରୋଇ କାର୍ଯ୍ୟ ସାରି ତାହାପରେ ତାହାକୁ ନେଇ ବାହାରେ ତାହାର ବିକ୍ରୟ କରିପାରିବେ